ମୁଁ ଗୋଟେ ବଗିଚା ବନେଇଛି ବହୁତ ସୁନ୍ଦର ଛୋଟ ବଟ୍ ବହୁତ ସୁନ୍ଦର ବହୁତ ବିଭିନ୍ନ ପ୍ରକାର ଫୁଲ ଗଛ ଲଗେଇଛି ମନ୍ଦାର ଫୁଲ ଡାଲିଆ ଆହୁରି ସୂର୍ଯ୍ୟମୁଖୀ ଫୁଲ ବହୁତ ବହୁତ ପ୍ରକାର ଫୁଲ ଗୋଲାପ ଲଗେଇଛି ମୁଁ ସବୁଦିନ ସକାଳ ଦାନ୍ତ ଘଷିବା ବେଳେ ଯାଉଛି ଯାଇକିରି ଦେଖୁଛି କ'ଣ ପୋକ ଫୋକ ଲାଗିଛିକି ନାଇଁ ବହୁତ ମେଣ୍ଟେନ୍ ବହୁତ ମେଣ୍ଟେନ୍ କରୁଛି ମତେ ଭଲ୍ ଲାଗୁଛି ମତେ ବଗିଚା ଫଗିଚା ବହୁତ ଭଲ ଲାଗୁଛି ସେଥିପାଇଁ ମୁଁ ସବୁଦିନ ତା ପାଖରେ ଯାଉଛି ଖତ ଦଉଛି ବହୁତ କିଛି ଗୋବର ଦଉଛି ବହୁତ ମେଣ୍ଟେନାନ୍ସ କରି ରଖୁଛି ତା ପାଖରେ ସବୁଦିନ ଯାଇକି ଦେଖୁଛି ପୋକ ଲାଗିଛି ନା କ'ଣ ଫୁଲ ଫୁଲ ହେଲେ ବହୁତ ମ୍ୟାନେଜ୍ କରି ରଖୁଛି ବହୁତ ଫୁଲ ରଖିଛି ଫଳବି ରଖିଛି ପିଜୁଳି ଗଛ ଲିଚୁ ଗଛ ବହୁତ ଗଛ ବିଭିନ୍ନ ପ୍ରକାର ଫଳବି ଲଗେଇଛି ବିଭିନ୍ନ ପ୍ରକାର ଫଳବି ଲଗେଇଛି ବହୁତ କିଛି କରିଛି ସବୁଦିନ ମୁଁ ତା ପାଖରେ ଯାଇକିରି ମେଣ୍ଟେନାନ୍ସ କରୁଛି ଆଉ ତାକୁ ବହୁତ ବଗିଚାଟା ବହୁତ ପରିପୂର୍ଣ୍ଣ ଥିଲେ ବହୁତ ଭଲ ଦିଶୁଛି ଲୋକମାନେ ମତେ କହୁଛି ଏତେ ସୁନ୍ଦର କେମିତି ରଖିଲୁ ଏତେ ସୁନ୍ଦର କେମିତି ରଖିଲୁ ଆହୁରି ଲୋକମାନେ ବହୁତ କଥା କହୁଛନ୍ତି ମତେ ବି କରଦେ ମତେ ବି ବଗିଚାରେ ବହୁତ କିଛି କହୁଛନ୍ତି ଭଲ ଲାଗୁଛି ମତେ ଲୋକମାନେ ସେମିତି କହିଲେ ତା'ପରେ ବଗିଚାରେ ବହୁତ ସୁନ୍ଦର ଦିଶୁଛି ଦୂରରୁ ଫୁଲ ଫୁଟିଲେ ଫଳ ହେଲେ ବହୁତ ଭଲ ଲାଗୁଛି ଘରଲୋକ ବି ଫୁଲ ଫଳ ନେଇକିରି ପୂଜା କରୁଛନ୍ତି ଘରଲୋକ ଫୁଲ ଫଳ ନେଇକିରି ପୂଜା କରୁଛନ୍ତି ଫଲ ବି ଦେଇକି ପୂଜା କରୁଛନ୍ତି ଖାଉଛନ୍ତି ବି ମତେ ବହୁତ ଭଲ ଲାଗୁଛି ଯେ ମୁଁ ଗୋଟେ ବଗିଚା କରିଛି ଘର ଲୋକବି ଭଲ ଲାଗୁ ମତେ ବି ଭଲ ଲାଗୁଛି ମୁଁ ଏ ଟିକେ କହିବାକୁ ଚାହୁଁଛି